ହଁ ଆପଣ ଫୁଲ ଷ୍ଟଲରୁ କହୁଛନ୍ତି ତ ହଁ ହଁ ଏବେ ଗଣେଶ ପୂଜା ଚାଲିଛି ନା ତ ଆମେ ଚାହୁଁଛୁ ଆମର କେମିତି ସିଏ ସ୍ପେସିଆଲ୍ ହେବ ତ ଫୁଲ ବି ଭଲ ଦରକାର ଆମର ଗୋଲାପ ଫୁଲ ଆପଣଙ୍କର ଫ୍ରେସ୍ ଫୁଲ ମିଳୁଛି ନା ହୁଁ ତ ସେଥିପାଇଁ ମୁଁ ହଁ ଫୁଲରେ ଡେକୋରେଟ୍ କରିବା ପାଇଁ ଚାହୁଁଛୁ ସମସ୍ତଙ୍କଠୁ ଟିକେ ଫେମସ୍ ହେବ ଯେମିତି ଆମ ଗଣେଶ ଠାକୁର ହଁ ଦେଖନ୍ତୁ ରଜନୀଗନ୍ଧା ଆଉ ଗୋଲାପ ଫୁଲ ଆଉ ଗେଣ୍ଡୁ ଫୁଲ ଯେମିତି ଆପଣଙ୍କ ପାଖରେ ଯେଉଁ ଭେରାଇଟିର ଫୁଲ ଅଛି ସବୁଥୁରୁ ଆମେ ନେବା ପାଇଁ ଚାହୁଁଛୁ ବେଶୀ ରୋଜ୍ ନେବା ପାଇଁ ଚାହୁଁଛୁ କାରଣ ବେଶୀ ସ୍ମେଲ୍ ହେବ ତା'ର ରୋଜ୍ର ସ୍ମେଲ୍ ବହୁତ ଭଲ ନା ତ ସେଥିପାଇଁ ଆମର ଅଧିକ ଟିକେ ରୋଜ୍ ଦରକାର ଫ୍ରେସ୍ ବାଲା ରୋଜ୍ ଆପଣଙ୍କ ରେଟ୍ କେତେ ଅଛି ସେଇଠି ହଁ ରେଟ୍ କେତେ ଅଛି ଆପଣଙ୍କର କେତେ ରେଟ୍ ଅଛି ଆପଣଙ୍କର କେଜି କେତେ ନେଉଛନ୍ତି ବାବା ଦୁଇହଜାର ଆମର ତ ବହୁତ ଦରକାର ଅଛି ତ ଆପଣ ଟିକେ ଆମ ପାଇଁ ଡିସକାଉଣ୍ଟ କରିପାରିବେ ନାଇଁ ଆମର ଡେକୋରେଟ୍ କରିବାର ଅଛି ନା ତ ସେଥିପାଇଁ ଆମେ ଚାରି ପାଞ୍ଚ କୁଇଣ୍ଟାଲ ପାଖାପାଖି ନେବୁ ହୁଁ ଆମର ବି ଏବେ ଗଣେଶପୂଜା ବହୁତ ଜଲଦି ଅଛି ନା ପାଞ୍ଚ ଛଅ ଦିନ ଭିତରେ ଆମକୁ ଟିକେ ଦରକାର ବି ଜଲଦି ଦରକାର ଆପଣ ଦେଖନ୍ତୁ ଆଡ଼ଜଷ୍ଟ ହେବ କି ନାହିଁ ଆପଣଙ୍କ ପାଖରେ କିନ୍ତୁ ଆମର ଫ୍ରେସ୍ ଫୁଲ ଦରକାର ମୁଁ ଏତେ ଫୁଲ ନେବି ଆପଣ କମାଇ ପାରିବେନି ରେଟ୍ ତ କିଛି ତ କମାଇବେ ନା କୋଡ଼ିଏ ଟଙ୍କା କମାନ୍ତୁ ଆମର ଫ୍ରେସ୍ ଫୁଲ ଦରକାର ଅଛି ତ ସେଇ ଅନୁସାରରେ ଆମେ ପାଞ୍ଚ କୁଇଣ୍ଟାଲ ଫୁଲ ଆପଣଙ୍କ ପାଖରୁ ନେବୁ

ଆମେ ଗୋଲାପ ରଜନୀଗନ୍ଧା ଗେଣ୍ଡୁ ମାଳତୀ ଚମ୍ପା ଯେଉଁ ଫୁଲ ବେଶୀ ଫ୍ରେସ୍ ହେଉଥିବ ଆପଣଙ୍କ ପାଖରେ ତ ଆଭେଲେବୁଲ୍ ଅଛି ଆଉ ଆପଣ ତ ଫ୍ରେସ୍ ଫୁଲ ଦେଉଛନ୍ତି ଆ ଗୋଲାପ ଫୁଲ ପାଞ୍ଚ କୁଇଣ୍ଟାଲ ଆଉ ରଜନୀଗନ୍ଧା ଦୁଇ କୁଇଣ୍ଟାଲ ଗେଣ୍ଡୁ ଫୁଲ ଚାରି କୁଇଣ୍ଟାଲ ଆଉ ଚମ୍ପା ଫୁଲ ଛଅ କୁଇଣ୍ଟାଲ ହଁ ଆମ ଲୋକ ଯିବେ ଆପଣଙ୍କ ଇଚ୍ଛା ଆପଣ ଫୋନ୍ପେ ନେଲେ ଫୋନ୍ପେ ଆପଣ କ୍ୟାସ୍ ନେଲେ କ୍ୟାସ୍ ଆମର କିଛି ପ୍ରୋବ୍ଲେମ୍ ନାହିଁ ପଇସାରେ ଠିକ୍ ଅଛି ଠିକ୍ ଅଛି ଆପଣ ଓକେ ଓକେ